ଓଡ଼ିଆ ହେଉଛି ସବୁଠାରୁ ସରଳ ସହଜ ଓ ସରଳରେ ଭାଷା ଏହି ଭାଷା ଆମେ ଛୋଟ ବେଳୁ ପଢ଼ି ଆସିଛୁ ଏବଂ ଏହା ଆମକୁ ବହୁତ କ୍ଷେତ୍ରରେ ସାହାଯ୍ୟ କରିଛି ଯେମିତି ବା ଭାଷଣ ବକୃତ ଦେବା ନିଜ ତାକୁ ସମସ୍ତଙ୍କ ଆଗରେ ରଖିବା ଓ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଛି ଏହା ଏବେ ଆମ ପଢ଼ା ଇଏରେ ନୂତନ ଭାବରେ ମୂଳ ଭାବରେ ଏକ ଭୂମିକା ଗ୍ରହଣ କରିଛି ଆଉ ଏହା ବିନା ଶିଶୁର ଅଗ୍ରଗତି ଅସମ୍ଭବ କାହିଁ ନା ଏହା ଶିଶୁ ଜୀବନରେ ଆମ ରାଜ୍ୟରେ ମୂଳ ମନ୍ତ୍ର ହେଉଛି ଓଡ଼ିଆ ଓଡ଼ିଆ ଶିଖିବା ଦ୍ୱାରା ସେମାନେ ପରସ୍ପର ସହିତ ନିଜର ଭା ଭାବର ଆଦାନ ପ୍ରଦାନ କରୁଛନ୍ତି ବିଭିନ୍ନ କ୍ଷେତ୍ରରେ ଯେମିତି ଥିଲା ନାଚ ଗୀତ ତାପରେ ବକୃତ ଦେବା ଏସବୁ କ୍ଷେତ୍ରରେ ଆଗକୁ ଯାଇପାରୁଛନ୍ତି ଓ ଦେଶ ବିଦେଶରେ ନାଁ ମଧ୍ୟ ଅରଜି ପାରୁଛନ୍ତି ଓଡ଼ିଆ ଭାଷାରେ ଶିଖିବା ଭାରି ସହଜ ଏବଂ ଏଥିରେ କଥାବାର୍ତ୍ତା କରିବା ମଧ୍ୟ ବହୁତ ସେଥିପାଇଁ ଲୋକମାନେ ଏହା ସହଜରେ ଓ ବହୁତ ଜଲ୍ଦି ବୁଝି ନିଅନ୍ତି ସବୁ ପ୍ରକାର ଶିକ୍ଷିତ ଅଶିକ୍ଷିତ ଲୋକମାନେ ମଧ୍ୟ ଏଥିରେ କଥାବାର୍ତ୍ତା କରିପାରିବେ ବିଭିନ୍ନ ସହଜ ଉପାୟରେ ନିଜ ପ୍ରସ୍ତାବନ ସମସ୍ତଙ୍କୁ ଆଗରେ ରଖିପାରିବେ ଓ ଓଡ଼ିଆ ଭାଷାର ଅଭିବୃଦ୍ଧି ନିତାନ୍ତ ଆବଶ୍ୟକ କାରଣ ଏହାଦ୍ୱାରା ଆମ ଦେଶର ଆମ ରାଜ୍ୟର ଅଗ୍ରଗତି ହେବ କାହିଁନା ଆମ ରାଜ୍ୟର ଲୋକମାନେ ଓଡ଼ିଆ ଭାଷାରେ ବିଭିନ୍ନ ଅନୁଷ୍ଠାନରେ ଯୋଗ ଦେଇ ନିଜର ନିଜର ଟ୍ୟାଲେଣ୍ଟକୁ ସମତଙ୍କ ଆଗରେ ପ୍ରଦର୍ଶନ କରିବେ ଓ ଏଥିସହିତ ସେମାନଙ୍କୁ ଯଦି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା କରା ହେଇ ଉପଯୁକ୍ତ ସମ୍ମାନ ଦିଆଯିବ ଓ ସେମାନେ କିଛି ପୁରସ୍କାର ଦିଆ ହେବ ଓଡ଼ିଆ ଭାଷାର ଅଗ୍ରଗତି ସମ୍ଭବ ହେବ ଏବଂ ଏଥିପ୍ରତି ସରକାର ଦୃଷ୍ଟି ଦେଲେ ଆମେ ଆମ ଓଡ଼ିଆ ଭାଷାର ଅଗ୍ରଗତି ଖୁବ୍ ଜୋର ସୋରେ ଚାଲି ରହିବ